କଳାକାରମାନଙ୍କ ସହ ସହଯୋଗ କରିଅଛି ସଂକୀର୍ତ୍ତନ ହେଲା ପ୍ରାତନା ଆମର ହେଲା କଣ ଦଶକାଠିଆ ହେଲା ଭଜନ ହେଲା ସହଯୋଗ କରିଅଛି କିନ୍ତୁ କୌଣସି ନିର୍ଦ୍ଧିଷ୍ଟ ପ୍ରକଳ୍ପ ପାଇଁ କମିଶନ୍ ନେଇ କାମ କରିନାହିଁ